ଭାରତର ମୁଖ୍ୟସ୍ରୋତ ସଂସ୍କୃତିଠାରୁ ଓଡ଼ିଶାର ସଂସ୍କୃତି ଭିନ୍ନ କାରଣ ଓଡ଼ିଶାରେ ବହୁତ ପରମ୍ପରା ଅଲଗା ଓଡ଼ିଶାରେ କୋରାପୁଟ ଜିଲ୍ଲାରେ ବହୁତ ଉଚ୍ଚ ପର୍ବତ ଦେଓମାଳି ଅଛି ଗୁପ୍ତେଶ୍ୱର ପିଠରାଣୀ ଡୁଡ଼ୁମା ଏମିତି ଅନେକ ଦର୍ଶନୀୟ ସ୍ଥାନ ଅଛି ପୁରୀ ପୁରୀ ପୁରୀ ଜିଲ୍ଲାରେ ଶ୍ରୀଜଗନ୍ନାଥ ଧାମ ବା ଶ୍ରୀକ୍ଷେତ୍ର ମଧ୍ୟ ମଧ୍ୟ ଆମେ କହିପାରିବା ସେଥିପାଇଁ ଭାରତର ମୁଖ୍ୟ ସ୍ରୋତ ଭାବେ ପରିଚିତ ଓଡ଼ିଶା ଓଡ଼ିଶା ଆମ ଭାରି ବଡ଼ିିଆ